ଛାତ୍ରଛାତ୍ରୀଙ୍କ ପାଇଁ ଆମ ଅଞ୍ଚଳରେ ଆଗ ବହୁତ ଅସୁବିଧା ହଉଥିଲା ଏବେ ଋଣ ବ୍ୟବସ୍ଥା ଯେନ୍ଟା ହଉଛି ଋଣ କଲେ ଆମକୁ ବହୁତ ପ୍ରକାର ଋଣ ମିଳୁଛି ସୁବିଧା ଆକାରେ ଆମର ଅଞ୍ଚଳରେ ଜଣେ ଝିଅ ପାଠ ପଢ଼ିବାକୁ ବହୁତ ଅସୁବିଧା ହଉଥିଲା ସେ ବୋର୍ଡ଼ିଙ୍ଗ ସ୍କୁଲରେ ପଢ଼େଇବା ଲାଗି ଘରେ ଇଛା ଥିଲା କିନ୍ତୁ ପଇସା ନାଇଁ ଥାଇ ମୁଇଁ ସେନୁ ଗନି କହିଦେନି ତାଙ୍କୁ ତୁମେ ବ୍ୟାଙ୍କରେ ଲୋନ୍ କର ସେ ଲୋକ ବୋଇଲେ ଲୋନ୍ କଲେ କାଣ ଦରକାର ଅଛି ନାଇଁ କିଛି ଅସୁବିଧା ନାଇଁ ହଉନି ଆଧାର କାର୍ଡ଼ ଭୋଟଫୋଟ ନେଇକରି ବ୍ୟାଙ୍କ ନେ ଖାତା ଖୋଲି କରି ସେ ଲୋକ ଋଣ କଲାପରେ ସେ ଝିଅ ଭଲ କରି ପାଠ ଭଲ ଶିକ୍ଷା ପାଇଲା ସେ ଏମିତି ସେଇଥିପାଇଁ ଆମର ଅଞ୍ଚଳରେ ବହୁତ ଶିକ୍ଷିତ ଲୋକ ବାହାରୁଛନ୍ତି ଆଗରୁ ବହୁତ ଅସୁବିଧା ହଉଥିଲା ମୋର ଋଣ କରବାପାଇଁ ଯେ ପ୍ରାଇଭେଟ୍ ଋଣ ମିଳେ ଘରମାନଙ୍କେ ଯେଉଁ ବହୁତ ସୁଧରେ ଘରମାନଙ୍କେ ଋଣ ମିଳୁ ବହୁତ କଷ୍ଟରେ ସେ ଲୋକ ଲୋନ୍ ଦିଅନ ସୁଧ ବେଶି ନିଅନ ଏବେ ଯେଉଁ ଲୋନ୍ ସ୍କିମ୍ ବାହାରିଲା ସେ ଯେ ପିଲାଛୁଆ କେ ପାଠ ପଢ଼ବାକେ ଆମର ସୁବିଧା ହେଲା ସେଠିକାଜି ପାଠ ପଢ଼ୁଛୁ ଏହି ଋଣ ବ୍ୟବସ୍ଥା ବହୁତ ଅଛି ସେଥିକିଛି ଆମ୍କେ ଖୁସି ଲାଗୁଛି ଅଞ୍ଚଳରେ ପାଠଶାଠ ବି ପଢୁଛନ୍ ପିଲାଛୁଆ ଯାଇକରି ଠିକ୍ ବ୍ୟବସ୍ଥାରେ ପାଠ ପଢ଼ି ପାରୁଛନ୍ ଆରୁ ବହୁତ ହିସାବରେ ପାଠ ପଢ଼ୁଛନ୍ ଋଣ ବି ମିଳୁଛେ ଏହିସବୁ ଋଣ ପାଇଁ ଆମ ଅଞ୍ଚଳରେ ବହୁତ ସୁବିଧା ହେଲା ସେଇଥିପାଇଁ ମୁଁ ଏ ଋଣ ବାବଦରେ କହିଲି